ଏ କୁକୁଡ଼ାମାନଙ୍କୁ ରୋଗ ହେଇଯାଉଛି ଯାହା ଦ୍ୱାରା ବେଶୀ ବଢ଼ି ବଢ଼ିଯାଉଛି କୁକୁଡ଼ାମାନଙ୍କ ଦ୍ୱାରା

ଗୋଟେ ଘୁଷୁରୀ ଆଉ ଗୋଟେ ଘୁଷୁରୀ ପାଖକୁ ଗଲେ ତ ତାକୁ ବି ହେଇଯାଏ ଏହା ଯୋଗୁଁ ମଣିଷମାନେ ଯେତେବେଳେ ଯାଉଥିବେ କିଛି ବାଟକୁ ଘୁଷୁରୀମାନେ ଯଦି ସେଇଠି ଥିବେ ତ ତାଙ୍କ ଦ୍ୱାରା ଯାହା ତାଙ୍କ ଦ୍ୱାରା

ଆଜି ଭଲ ରହି ପାରିଥାନ୍ତେ ତ ଏହା ଯୋଗୁଁ ଅନେକ ଗୁଡ଼ିଏ ରୋଗ ବି ହେଉଛି ମଣିଷ କୁକୁଡ଼ା କି ଅଲଗା ପଶୁ ପକ୍ଷୀମାନଙ୍କୁ ଯାହା ଦ୍ୱାରା ମଣିଷମାନେ ବି ପ୍ରଭାବିତ ହେଉଛନ୍ତି